ବ୍ୟାଙ୍କ୍ ତ ଋଣ ଦିଏ ବ୍ୟାଙ୍କ୍ ମାନେ କିଛି ସୁଧ ନେଇ ବାର୍ଷିକ ବହୁତ କମ୍ ସୁଧରେ ଏ ଦେଇଥାନ୍ତି ଋଣ ତା ଛଡ଼ା ବିଭିନ୍ନ ଲୋକ ଯେମିତି ଆମେ ଗାଁ ଗହଳିର ଲୋକ ସୁଧ ଲଗାନ୍ତି ସେମାନଙ୍କ ପାଖରୁ ବି ଲୋକମାନେ ନିଅନ୍ତି ଟଙ୍କା ତା ସହିତ ଏବେ କିଛି ଧନୀକ ଶ୍ରେଣୀ ଧନୀ ବ୍ୟକ୍ତି ଯୋଉମାନେ ଅଛନ୍ତି ସେମାନେ ବି ନିଜର ଗୋଟିଏ ଗୋଟିଏ ଲୋନ୍ ପ୍ରଦାନକାରି ସଂସ୍ଥା ଗଠନ କରୁଛନ୍ତି ବିଭିନ୍ନ ଫାଇନାନ୍ସସିଂ ଏଜେ ଏଜେନ୍ସି ଗଠନ କରୁଛନ୍ତି ତା ମାଧ୍ୟମରେ ମଧ୍ୟ ସେମାନେ କିଛି ସୁଧ ନେଉଛନ୍ତି ତା'ପାଇଁ ଆଉ ଲୋକମାନଙ୍କୁ ପଇସା ମଧ୍ୟ ଦେଉଛନ୍ତି ଆଉ ଏମିତି ସେଇ ଏହି ପ୍ରକାର ଭାବରେ ଆ ବହୁତ ଲୋକ ଯୋଉମାନେ କି ବ୍ୟାଙ୍କ୍ ପାଖରୁ ପଇସା ନେବାପାଇଁ ଅସମର୍ଥ ହେଉଛନ୍ତି ସେମାନେ ସେଇ ବ୍ୟକ୍ତିଗତ ଲୋକ ଯୋଉ ଋଣ ଦେଉଛନ୍ତି ସେମାନଙ୍କ ପାଖରୁ ଆଣିପାରୁଛନ୍ତି ଏହିପରି ଭାବରେ ଋଣ ଲୋକମାନେ ବିଭିନ୍ନ ସ୍ଥାନରୁ ଆଣୁଛନ୍ତି ସିଏ କୌଣସି ପର୍ସନାଲ୍ ଲୋକ ବ୍ୟକ୍ତିଗତ ଭାବରେ ହଉ କିମ୍ବା କୌଣସି ପ୍ରାଇଭେଟ୍ ଲୋକ କ'ଣ କରୁଛନ୍ତି ସଂଗଠନ ଗଠନକାରି ହଉ ବ୍ୟାଙ୍କ୍ ଛଡ଼ା ଏମାନଙ୍କ ପାଖରୁ ଋଣ ଆଣୁଛନ୍ତି ଆଉ